ଆମେ ବୁଣାବୁଣି କିଛି ଶିଖିଛୁ ଉଲ୍ କିଛି ଆଣି ଆମେ ବୁଣାବୁଣି କିଛି ଡୋରସ୍କ୍ରିନ୍ କାନ୍ଥଷ୍ଟାର ଟେବୁଲ୍ କ୍ଲଥ୍ ଡୋରସ୍କ୍ରିନ୍ ବିଭିନ୍ନ ଇଏରେ ଆମେ ଉଲ୍ରେ ଆମେ ତିଆରି କରୁ ସେଥିରୁ ଆମେ ମେ ମେ ମେସିନ୍ରେ ବି ଶିଖିଛୁ ବ୍ଲାଉଜ୍ ମେସିନ୍ ତିଆରି କରୁ ବ୍ଲାଉଜ୍ ତିଆରି ହଉ ବ୍ଲାଉଜ୍ ପାର୍ଟିି୍ ହଉ ପାର୍ଟିକେ ବ୍ଲାଉଜ୍ ପିସ୍ ସବୁ କଟା କଟି ସାରିଲା ପରେ ପିସ୍ ପିସ୍ କରି କଟା ଯିବ ସେଥିରେ ମାପ ନେଇକିରି କଟାଯାଏ କାଟି ସାରିକିରି ତାକୁ ସିଲେଇ କରାଯାଏ ସିଲେଇ କରି ସାରିଲା ପରେ ଆମେ ତାକୁ କାଜ୍ ବୋତାମ ଦେଇ ଲଗାଉ କାଜକରାଯାଏ ଆଉ ବୋତାମ ବି ଲଗାଯାଏ ବ୍ଲାଉଜ୍ ତିଆରି କରାଯାଏ ବ୍ଲାଉଜ୍ ନେଇକରି ଆମେ ନିଜେ ନିଜେ ବ୍ୟବହାର କରୁ ଆଉ କିଛି ଆଉ ପାରି ବହୁତ କିଛି ଆମେ ତିଆରି କରିବୁ ଟାଇମ୍ ବାହାର କରି ଆମେ ତିଆରି କରୁ ତିଆରି କରି ସାରି ଆମ ତାକୁ ବାହାରେ ବଜାରରେ ଆମେ ତାକୁ ଦୋକାନ ମାନଙ୍କରେ ସବୁ ଆମେ ଲଗାଉ ବିକ୍ରି କରୁ ଏଥିରୁ ବି ସେଥିରେ କିଛି ପଇସା କିଛି ବ୍ୟବହାର ପଇସା କିଛି ହୁଏ ଆଉ